ହ୍ୟାଲୋ ସାର ମୁଁ ଆପଣଙ୍କ କମ୍ପାନୀ ରୁ ଏକ ଡ୍ରେସ ଅର୍ଡର କରିଥିଲି ସେ ଡ୍ରେସ ଟି ଦେଖିବାକୁ ବହୁତ ସୁନ୍ଦର ଓ ଏହି ଡ୍ରେସ ଟିର ଡିଜାଇନ ଏବଂ ଡିଜାଇନ ବହୁତ ଭଲ କପଡ଼ା ବି ବହୁତ ଭଲ ପଡିଛି ଏହା ଦେଖିବାକୁ ବହୁତ ଆକର୍ଷଣୀୟ ଓ ପିନ୍ଧିବାକୁ ବହୁତ ଭଲ ଲାଗୁଛି ମୋର ଆଶା ଠାରୁ ଏହା ଅଧିକ ଗୁଣରେ ଭଲ ଓ ଅତି ସୁଲଭ ମୂଲ୍ୟ ମୂଲ୍ୟରେ ଏହି ଡ୍ରେସ ଟିକୁ ମୁଁ ପାଇପାରୁଛି

ଆପଣ ଏହି ପ୍ରକାର ସୁବିଧା କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ